ହ୍ୟାଲୋ ଆପଣ ବୀଣାପାଣି ରେଷ୍ଟୁରାଣ୍ଟରୁ କହୁନ୍ତି କି ଆପଣ ବସ୍ କିମ୍ବା ଟ୍ରେନ୍ ଯାତାୟତ ସମୟରେ ଆପଣ ଅର୍ଡ଼ର ଦେଇପାରିବେ କି ଦେଖନ୍ତୁ ଆପଣଙ୍କ ଅର୍ଡ଼ରଟା ମୋର ଦରକାର କାରଣ ଆପଣଙ୍କର ଖାଦ୍ୟ ଦେଖିବାକୁ ଯେମିତି ସୁନ୍ଦର ସେମିତି ଖାଇବାକୁ ଭଲ ଲାଗିବ ତ ଦେଖନ୍ତୁ ଯେମିତି ତେଲ ଲୁଣ ତେଲ ମସଲା ଟିକେ କମ୍ ଥିବାର ଅଛି ବେଶୀ ତେଲ ମସଲା ନଥିବ ଆଉ ପ୍ୟାକିଂଟା ଭଲ ଭାବରେ କରିଥିବେ କାରଣ ରାସ୍ତାରେ ଯେମିତି ଖରାପ ହେଇନଥିବ ହଉ ମୁଁ ଟ୍ରେନ୍ରେ ଯାଉଛି ତ ମୋର ଇଏଟା ତିନିଟା ବେଳେ ଅର୍ଡ଼ରଟା ତିନିଟା ବେଳେ ଦରକାର କାହିଁକି ମୋର ଟ୍ରେନ୍ର ଟିକେଟ୍ ତିନିଟାରେ ଦିଆହବ ତା' ଆଗରୁ ମୋର ନେବାର ଅଛି ଦେଖନ୍ତୁ ଯଦି ହେବ ବୋଲେ ମୋତେ ଅର୍ଡ଼ରଟା ଠିକ ଭଲ ଭାବରେ ପ୍ୟାକିଂ କରି ବିରିୟାନୀ ମାଂସ ଚିକେନ୍ ଭଲ ଭାବରେ ପ୍ୟାକିଂ କରିକି ମୋ ଅର୍ଡ଼ରଟା ସପ୍ଲାଇ କରନ୍ତୁ